ଆମେ ଆମର୍ ଗାଁ ଥି ଗୁଟେ ଦୁକାନ୍ ଦେବାର୍ କେ ଯାଉଁଛୁ ସେ ଦୁକାନ୍ ଯେନ୍ ଦେଉଁଛୁ ଗୁଟେ ବଡ଼୍ ଦୁକାନ୍ ବାଲା କେ ଗଲି ଆର୍ କହେଲି ଯେ ମତେ ସମାନ୍ ପତର୍ ଦିଇ'ଟା ଦେ ମୁଇଁ ଗୁଟେ ମାନେ ନିରୀହଁ ଆଏଁ ଯେ ସେ ଦୁକାନ୍ ଦେଇକରି ମୁଇଁ ପରିପୁଷଣ ହେମି କି ମୋର୍ ଛୁଆ ପିଲା କେ ମାନେ ପୁଷମି ପାଲ୍ମି ବୋଇଲି ଆର୍ ଗଲି ସେ ବୋଏଲା କି ନି ଏତେ ଏତେ ରେଟ୍ ପଡ଼୍ବା ବୋଲିକରି କହେଲା ମୁଇଁ ବୋଇଲି କା'ଣା ହେଲା ଯେ ଏତେ ଏତେ ରେଟ୍ କର୍ବୁ ବୋଇଲି ଦୁକାନ୍ ବାଲା ତୁଇ ମତେ କିନି ଶସ୍ତା ଭାବେ ଦେ ଟିକେ ବୋଏଲି ଆରୁ ଶସ୍ତା ଭାବେ ସମାନ୍ ଗୁଡ଼ାଦୁ ଆଣ୍ଲି ମାନେ ସାମାନ୍ ବୋଏଲେ କା'ଣା ହେ ଅଟା ଚିନି ସୁଜି ମୁଗ ବିରି ଦିଟା ଆଣ୍ଲି ଆରୁ ଦୁକାନ୍ ଦେମି ବୋଲିକରି କହେଲି ମାନେ ଆମର୍ ପଡ଼ାର୍ ଲୋକ୍କୁ କହେଲି ପଡ଼ାର୍ ଲୋକ୍ ବୋଏଲେ ଭଲ୍ ହେବାରେ ଦୁକାନ୍ ଗୁଟେ ଦେ ବୋଏଲେ ତା'ପରେ ମୁଇଁ କା'ଣା କହେଲି କାଗଜ୍ ଗୁଟେ ଛପେଇ ନେଲି ଆରୁ ମୋର୍ ନାଁ'ଥି ସବୁ ଆଡ଼୍ କେ ଡିକ୍ଲିଆର୍ କରିନେଲି ଆର ତା'ର୍ ବାଦେ ସେ ଦୁକାନ୍ ଟା ଦେଲି ଯେ ଦୁକାନ୍ ଟା ଦେଲି ବଏଲେ ପହଲେ ପହଲେ ଟିକେ କେନ୍ତା କେନ୍ତା କର୍ମି ବୋଲିକରି ନିଯେ ନିଯେ ଭାବ୍ଲି ଆର୍ ଟିକେ ଶସ୍ତା ଛାଡ଼ିଲି ସାମାନ୍ ହେଲେ ମୋର୍ ନିକେ ସବୁ ମାନେ ଲୋ ଲୋକ୍ ମାହେଜି ପିଲା ଛୁଆ ସମସ୍ତେ ଆସ୍ଲେ ଆର୍ ତାର୍'ପରେ ମୁଇଁ ତା'ର୍ ଟିକେ ଟିକେ କରି ଟିକେ ଟିକେ କରି ରେଟ୍ କର୍ତେଲ୍ ଗଲି ଆର୍ ତେହେରୁ ମୁଇଁ ଦୁକାନ୍ ବାଡ଼ି ଦେଇକରି ମୁଇଁ ଭଲ୍ସେ ଆଜି ରହିଛେଁ ଆରୁ ଚଲୁଛେଁ